ମୁଁ ଭିଡ଼ିଓ ଗେମ୍ ବିଷୟରେ ଅବଗତ ଅଛି ଏବଂ ବହୁତ ଗୁଡ଼ିଏ ଭିଡ଼ିଓ ଗେମ୍ ମୁଁ ଖେଳିଛି ସେଗୁଡ଼ିକ ହେଲା ପବ୍ଜି ଫ୍ରିଫାୟାର କଲ୍ ଅଫ୍ ଡ୍ୟୁଟି ମଧ୍ୟରୁ ମୋର ପ୍ରିୟ ଭିଡିଓ ଗେମ୍ ହେଲା ଫ୍ରିଫାୟାର ଏହି ଗେମ୍ରେ ବହୁତ ଗୁଡ଼ିଏ ଇଭେଣ୍ଟ ଥାଏ ଏହି ଗେମ୍ ସବୁ ପ୍ରାୟ ପ୍ରାୟ ଲୋକମାନେ ଖେଳିପାରନ୍ତି ଏହି ଗେମ୍ରେ ସାଙ୍ଗ ନିଜ ସାଙ୍ଗମାନଙ୍କ ସହିତ ଦୂରରେ ଥାଇ ମଧ୍ୟ କଥାବାର୍ତ୍ତା ହୋଇପାରନ୍ତି ଏହି ଗେମ୍ରେ ବହୁତ ପ୍ରକାର ଟୁର୍ଣ୍ଣାମେଣ୍ଟ ବି ହୁଏ ଏବଂ ଟୁର୍ଣ୍ଣାମେଣ୍ଟ ଖେଳିକି ଆପଣମାନେ ପ୍ରାଇଜ ମଧ୍ୟ ଜିତିପାରନ୍ତି ଏଥିରେ ପଇସା ବି ବହୁତ ଜଣ ଲଗେଇକି ଖେଳନ୍ତି କିନ୍ତୁ ପଇସା ଲଗେଇ ଖେଳିଲେ ଖେଳିବା କଥା ନୁହେଁ ପଇସା ହାରିଯିବେ ଏବଂ ଏଥିରେ ମୁଁ ବହୁତ ଦିନକୁ ଦି ତିନି ଘଣ୍ଟା ଗେମ୍ ଖେଳିଥାଏ ମୋ ସାଙ୍ଗମାନଙ୍କ ସହିତ ମୁଁ ଏଥିରେ ଗେମ୍ରେ ଦୁଇ ଥର ଟୁର୍ଣ୍ଣାମେଣ୍ଟ ବି ଜିତିଅଛି